ମହିଳାମାନଙ୍କର ଋତୁସ୍ରାବକୁ ଆମ ସଂସ୍କୃତିରେ ଛୁଆଁ ଅଛୁଆଁ ପ୍ରଭେଦରେ ଦେଖାଯାଏ ଯେଉଁଟାକି ଉଚିତ ନୁହେଁ ଋତୁସ୍ରାବର ପ୍ରଥମଦିନ ଆମ ମହିଳାମାନଙ୍କୁ ଗା ମାନେ ମହିଳାମାନେ ଗାଧୋଇଥାନ୍ତି ଏବଂ କୌଣସି ଠାକୁର ଠାକୁର ପୂଜା କରିନଥାନ୍ତି କିମ୍ବା ଠାକୁରଙ୍କୁ ଛୁଇଁ ନଥାନ୍ତି ଆଉ ନିର୍ଦ୍ଧିଷ୍ଟ ନୀତିନିୟମରେ ଚାରି ଦିନ ପାଞ୍ଚ ଦିନ ପର୍ଯ୍ୟନ୍ତ ରହିବା ପରେ ଗାଧୋଇବା ପରେ ପୁଣି ପୁନଶ୍ଚ ସେମାନେ ଠାକୁର ପୂଜା କରିଥାନ୍ତି ରଜ ସଂକ୍ରାନ୍ତିରେ ମଧ୍ୟ ସେହି ସେମିତି ରଜ ଠାକୁର ଧରଣୀମାତା ଆମର ରଜସ୍ୱଳା ହୁଅନ୍ତି ତ ସେ ପୂଜା ପୂଜା ହୁଅନ୍ତି ନାହିଁ କେବଳ ସେହି ଚାରିଦିନ ହିଁ ରଜସ୍ୱଳା ହୋଇକି ପୂଜା ହୁଅନ୍ତିନି ପରେ ଚାରିଦିନ ପରେ ବସୁମତୀ ସ୍ନାନ ହୋଇସାରିଲା ପରେ ହିଁ ଠାକୁରାଣୀମାନଙ୍କୁ ପୁନଶ୍ଚ ନୀତିନିୟମ ଅନୁସାରେ ପୂଜା କରାଯାଏ